ମୁଁ ଆମ ଜଟଣୀ ବଜାରରୁ ଏକ ସୁନ୍ଦର କାନରଟେ ଆଣିଥିଲି ଏବଂ ତାହାକୁ ଏବେ ପିନ୍ଧୁଛି ଏବଂ କେତେ ଦିନି ପିନ୍ଧିଲା ପରେ ବି ତାହାର କଲର୍ ଛାଡ଼ୁନାହିଁ ଏବଂ ତାହା ଭାଙ୍ଗୁନାହିଁ ତେଣୁ ଆପଣ ବି ଏହି ଭଲ ଜିନିଷଟାକୁ ଆଣିପାରନ୍ତି